ପୋଷାକ ଧୋଇବା ପାଇଁ ଆମେ ପ୍ରଥମେ ପୋଷାକଟିକୁ ଆଣିକି ନଖ ଉଷୁମ ପାଣିରେ ସେଥିରେ ଡିଟରଜେଣ୍ଟ ପାଉଡ଼ର ବା ସର୍ପ ପାଉଡ଼ର ଆମେ ପକାଇକି ପୋଷାକଟିକୁ ପ୍ରଥମେ ପନ୍ଦରରୁ କୋଡ଼ିଏ ମିନିଟ୍ ଆମେ ତାକୁ ଭେଦାଉ ତାପରେ ଆମେ ସାଧା ପାଣିରେ ନେଇକି ତାକୁ ଭଲ ସେ ସଫା କରୁ ଦୁଇରୁ ତିନି ଥର ଏବଂ ତାପରେ ଆମେ ତାକୁ ଖରାରେ ବା ସୂର୍ଯ୍ୟ କିରଣରେ ଆମେ ତାକୁ ଶୁଖାଇ ଥାଉ ଯେତେବେଳେ ସୂର୍ଯ୍ୟ କିରଣ ନଥାଏ ଯେମିତିକି ବର୍ଷା ଦିନେ ବର୍ଷା ଦିନେ ଆମେ କ'ଣ କରୁନା ତାକୁ ଘରେ ଆଣି ପୋଷାକଟିକୁ ଭଲ ଭାବେ ଧୋଇ ତା ଦେହରେ କିଛି ମଧ୍ୟ ଡେଟଲ ପକାଇ ମାନେ ବର୍ଷା ଦିନେ ସେଇଟା ନ ଗନ୍ଧେଇବା ପାଇଁ ଘରେ ଶୁଖାଇଲେ ଯେହେତୁ ବର୍ଷା ଦିନେ ଖରା ଆସି ନଥାଏ ସେଇଟାରେ ଖରା ନ ବାଜିଲେ କୀଟାଣୁ ତା ଦେହେରେ ମରି ନ ଥାଏ ଏବଂ ସେଇଟା ମଧ୍ୟ କିଛି କେମିତି ସ୍ମେଲ ବି ହୁଏ ତ ସେଥିପାଇଁ ଆମେ ତା ଦେହରେ ଡେଟଲ କି କମ୍ ବା କମଫର୍ଟ ଆମେ ପକାଇ ତାକୁ ଘରେ ସୂତା ଟାଙ୍ଗି ଶୁଖାଇ ଥାଉ ଏବଂ ଆମେ ପୋ ପୋଷାକଟିକୁ ଯେତେବେଳେ ଧୋଇଥାଉ ସେତେବେଳେ କମ୍ ପାଣି କିପରି ବ୍ୟବହାର କରିବା ଆମେ ସେ ଯେଉଁ ପୋଷାକଟିକୁ ଥରେ ଯେଉଁ ପାଣିରେ ଭେଦେଇଲେ ସେଇ ପାଣିଟାକୁ ଆଉ ଦ୍ଵିତୀୟ ଥର ଯେତେବେଳେ ତାକୁ ଧୋଇବା ସେଇ ପାଣିରେ ତାକୁ ଭଲ ଭାବେ ଧୋଇବା ଯେମିତି କି ତାପରେ ଆଉ ସେକେଣ୍ଡ ଟାଇମ ଯେତେବେଳେ ଆମେ ପାଣିଟା ୟୁଜ କରିବା ସେ ପୋଷାକଟିକୁ ଧୋଇବା ପାଇଁ ସେଇଥିରେ ଯେମିତି ଦୁଇଥରରେ ଆମର ଧୋଇବା ହେଇଯିବ ପୋଷାକଟି ଯେମିତି କି ଅଧିକା ପାଣି ନଷ୍ଟ ହେବନି ଏବଂ ଯେତିକି ପୋଷାକ ଧର ପୋଷାକ ଛୋଟିଆ ଅଛି ତା ଦେହରେ ଆମେ ଗୋଟେ ବାଲଟି ପାଣି ନ ନେଇକି ତାଦେହରେ ଆମେ ଅଧ ବାଲଟି ପାଣି ନେଇକି ବି ତାକୁ ଧୋଇକି ପାଣି ମଧ୍ୟ କମ୍ ବ୍ୟବହାର କରିପାରିବା